ଗତକାଲି ହୋଲି ଉତ୍ସବରେ ଆମେ ଆପଣଙ୍କ ଦୋକାନରୁ ଗୋଟିଏ ବନି ପ୍ୟାଣ୍ଟ କିଣିଥିଲୁ ଏବଂ ଦୁଇଟି ଫୁଲ୍ ଟ୍ରାଉଜର ବି କିଣିଥିଲୁ ଆମ ଦୋକାନଠୁ କିଣିକି ଆମେ ଖୁସି ଅଛୁ କାଇଁନା ତା'ର କ୍ଵାଲିଟି ଆଉ ତା'ର ସିଲାଇ ଡିଜାଇନ ଓ ତା'ର ବର୍ଡ଼ର ଗୁଡ଼ିକ ବହୁତ ଭଲ ପଡ଼ିଲା ଆଉ ଇ ଧୋଇଲା ପରେ ବି ରଙ୍ଗ ଛାଡ଼ୁନି ଓ ଆପଣ ଦୋକାନରୁ କିଣି ଆମେ ଉପକୃତ ହେଲୁ ହଁ ଆପଣଙ୍କ ଦୋକାନରୁ ର ବହୁତ ନାଁ ଶୁଣିଥିଲୁ କି ଆପଣଙ୍କ ଦୋକାନରେ ଭଲ ପ୍ରଡ଼କ୍ଟ ମିଳେ ଆପଣଙ୍କ ଦୋକାନରେ ଭଲ ବଜେଟ ସହିତ ବି ମିଳେ ଆଉ ରିହାତି ବି ମିଳେ ଆମେ କିଣିକି ଚିରପକୃତ ହେଇଛୁ ଆଉ କ'ଣ ହବ ପ୍ୟାଣ୍ଟର ବର୍ଡ଼ର ପ୍ୟାଣ୍ଟ ଭଲ ଭଲ ପଇଲା ସିଲାଇ ମେସିନ୍ ବି ଭଲ ପଇଲା ଆମ ପାଇଁ ପ୍ୟାଣ୍ଟ କିିଣି ଆପଣ ଦୋକାନରେ ଚିରପକୃତ ହେଇଛୁ ଏବଂ ଆଗକୁ ଆଶା ରଖୁଛି ଆପଣ ଏମିତି ଜିନିଷ ଆମକୁ ଦଉଥିବେ ଆଉ ଆମେ ଖୁସିରେ ଆପଣ ଜିନିଷ ଆଉ ଆମେ ଆଶାର ଆପଣ ଆଗ ପରି ଏମିତି ବହୁତ ଲୋକମାନଙ୍କୁ ଏମିତି ପ୍ୟାଣ୍ଟ ଦେଇ ସେମିତି କଷ୍ଟମରମାନଙ୍କୁ ଆକୃଷ୍ଟ କରିବାକୁ ଚାହିଁବେ ଓ ପ୍ୟାଣ୍ଟ ଭଲ ପଡ଼ିଲା ଏବଂ ଆର କଲର୍ ବି ଛାଡ଼ୁନି ଆ ରଙ୍ଗଟି ବି ଭଲ ରହୁଛି ଓ ପ୍ୟାଣ୍ଟର ଯେଉଁ ସିନ୍ଥେଟିକ ଫାଇବର ବି ଭଲ ଅଛି ଆଉ ଖରାଦିନ ପାଇଁ ଏ ପ୍ୟାଣ୍ଟଟି ଭଲ ପଡ଼ିଲା ଖରାଦିନରେ ଝାଳ ଶୋଷିବାରେ ମଧ୍ୟ ଏ ପ୍ୟାଣ୍ଟଟି ଭଲ କାମ କରୁଛି ଏବଂ ଯେମିତି ଦୌଡ଼ିବା ଫୁଟବଲ୍ ଭଲିବଲ୍ ଖେଳିବାରେ ବି ଆପଣଙ୍କ ବ୍ରାଣ୍ଡର ପ୍ୟାଣ୍ଟଟି ବହୁତ ସାହାଯ୍ୟ କଲା ଓ ଆଗକୁ ଆଶା ରଖୁଛି ଆପଣଙ୍କ ଦୋକାନରୁ ଆମେ ଏମିତି କିଣୁଥିବୁ ଆପଣ ରିହାତି ଓ ଏମିତି ଭଲ କ୍ଵାଲିଟି ଦେଇ ଆମକୁ ସାଟିସ୍ଫାଏ କରିଥାଉ